ଆମର୍ ଭାରତ ନ ବେଶୀ କରି ଆମେ ଶାଢ଼ୀ ପିନ୍ଧିବା ଲାଗି ଯହ ପସନ୍ଦ ଲାଗ୍ସି ଆମ୍କେ ଆଉ ଆମର୍ ଭାରତ୍ ନ ଯହ ଶାଢ଼ୀ ହି ପିନ୍ଧ୍ସୁଁ ଆରୁ ସମ୍ୱଲପୁରୀ ଶାଢ଼ୀ ପିନ୍ଧିସନ୍ ଫ୍ୟାନ୍ସୀ ଶାଢ଼ୀ ପିନ୍ଧ୍ସୁଁ ଛପେଇ ଶାଢ଼ୀ ପିନ୍ଧ୍ସୁଁ ଆଉ ଥାନ୍ ଶାଢ଼ୀମାନ ବିଲ ପିନ୍ଧ୍ସୁଁ ଆଉ ସିମ୍ପଲ୍ ମେକଅପ୍ ହେଲେ ସେ ସିନ୍ଦୂର୍ ଲଗାସୁଁ କି ଟିକା ଟି ଲଗାମୁଁ କାନ୍ ଫୁଲ୍ ପିନ୍ଧ୍ମୁଁ ଆଉ ମଙ୍ଗଳସୂତ୍ରଟେ ପିନ୍ଧ୍ମୁଁ ଆରୁ ଗୁଡ଼େ ପାଜଲ୍ ପିନ୍ଧ୍ମୁଁ ଆଉ ଗୁଡ଼୍ ମୁଦି ପିନ୍ଧ୍ମୁଁ ଆଉ କାଚର ଚୁଡ଼ି ପିନ୍ଧ୍ମୁଁ ଇ ଶାଢ଼ୀ ସମ୍ୱଲପୁରୀ ଶାଢ଼ୀ ପିନ୍ଧି କରି ଆରୁ ପାଜଲ୍ ପିନ୍ଧି କରି ଆମେ ଏନ୍ତା ସିମ୍ପଲ୍ ହୋଇ କରି ରହିସୁଁ ଆମର୍ ଭାରତ ନ ଯହ ବେଶୀ ଶାଢ଼ୀ ପିନ୍ଧ୍ବା ଲାଗି ବେଶୀ ପସନ୍ଦ ଅଛି ଆରୁ ଶାଢ଼ୀ ହି ପିନ୍ଧ୍ସୁଁ ମାଲି ମୁଦି ଏଇଟାମାନେ ପିନ୍ଧ୍ସୁଁ ସବୁ ଜିନିଷ୍ମାନେ ପିନ୍ଧ୍ସୁଁ